ମୁଁ ରୋଷେଇ କଲାବେଳେ ଷ୍ଟିଲ୍ ବାସନ ଅଧିକ ବ୍ୟବହାର କରେ କାରଣ କାଚ ବାସନ ବ୍ୟବହାର କଲେ କାଚ ବାସନ ବ୍ୟବହାର କଲେ ଯଦି ଅସାବଧାନତା ଯୋଗୁଁ ଆମ ହାତରୁ ଖସିଯାଇ ପଡ଼ିଯିବ ତେବେ ତାହା ଭାଙ୍ଗି ଯିବ ଏବଂ ଛୋଟ ଛୋଟ କାଚ ପଡ଼ିଥିବା ଯୋଗୁଁ ଛୋଟ ଛୋଟ କାଚ ପଡ଼ିଥିବା ଯୋଗୁଁ କାହା ପାଦରେ ବି ଫୁଟି ଫୁଟି ପାରେ ତେଣୁ ଆମେ ଅଧିକ ଷ୍ଟିଲ୍ ବାସନ ବ୍ୟବହାର କରିବା ଉଚିତ୍